ହାଲୋ ହାଲୋ ସୁଦାମ ହଁ ଆମେ ଏଇନା କେ ଭଲ୍ ଅଟୋଟେ ମିଲ୍ବା କେଁ ମାନେ ଯିବାର୍ ଅଛେ ମତେ ଭୁବନେଶ୍ୱର୍ ଯିବାର୍ ଅଛେ ବେଲେ ଟେସନ୍ କେ ଯିମି ମାନେ ଟ୍ରେନ ତ ରାତି ସାଢ଼େ ଏଗାର୍ ବଜେ ଟ୍ରେନ୍ ଅଛି ବେଲେ ଆମେ ଯଦି ସନ୍ଧ୍ୟାରେ ଯିମି ସେତେବେଲେ କାଁ କର୍ବି ଷ୍ଟେସନ୍ରେ ବେଲେ ରାତି ଯଦି ସାଢ଼େ ଦଶ ଏଗାର ବଜେ ପହଞ୍ଚିମି ବୋଲେ ବି ଆରାମ୍ ସେ ସେନୁ ଦଶ ପନ୍ଦର୍ ମନିଟ୍ ରହିକରି ମିଡ୍ ଟ୍ରେନ୍ ଧରି ବାହାରିମି ବୋଲେ ହେନ୍ତା ଭଲ ଅଟୋ ଡ୍ରାଇଭର୍ କିଏ ଅଛେ ବୋଲେ ନମ୍ୱର୍ ଟିକେ ଦେ ଯେନ୍ତା ଭଲ୍ ଗାଡ଼ି ଭଲ୍ ଚଲଉଥିବା ମଦ ପିଇ ନାଇ ପିଉଥିବା ଆଉ ସେଫ୍ଟିରେ ଯେନ୍ତା ଯେଇଁ ପାରୁଥିବି ବେଲେ ହେନ୍ତା କାହାର୍ କାହାର୍ ନମ୍ୱର ଅଛି ବୋଲେ ପଠେଇ ଦେ ଯେନ୍ତା ମିଶି ଡ୍ରାଇଭର୍ ସାଙ୍ଗେ ଯିମି ଏ ଅଟୋରେ ଯିମି ଯିମି ଆରୁ ଟ୍ରେନ୍ ଷ୍ଟେସନ୍ କେ ପହଞ୍ଚିମି ଏନ୍ତା ହଁ ଭଲ୍ ନମ୍ୱର୍ ଗୁଟେ କାହା ଏନ୍ତା ପଠେଇଦେ ଯେ ସେ ଅଟୋବାଲେକେ ନେଇକି ଯିମି ପଇସା ପତର ବି କମ୍ ନଉଥିବା ଏନ୍ତା କମ୍ ନେବାର୍ ତୋର୍ ସାଙ୍ଗ୍ ସାଥୀ ଯେନ୍ତା ହେଇଥିବା ଏନ୍ତା ଗୋଟେ ନମ୍ୱର୍ଟେ ପଠା